ହଁ ହଁ ହଁ ଖବର କ'ଣ ସେହି ତ ଚାଷବାସ ଚାଲିଛି ଆଉ ଚାଷ କ'ଣ ପାଣି ନାହିଁ ତ କିଛି ପାଣି ନାଇଁ ବର୍ଷା ନାଇଁ ବର୍ଷାକୁ ଅନାଇ ଅନାଇକା ଚାଷ ସବୁ ଇଏ ହେଇ ଗଲାଣି ଏଥିରେ ହାତରେ ପାଣି ମଡ଼ାଇକି ବିଲ ହଳ ହେଇକି ଏବେ ଧାନବୁଣା ହେଇଁଛି ଧାନ ବୁଣା ହେଇକି ତଳି ଓପଡ଼ା ହେଲେ ଯାଇଁକି ଇଏ ହେବ ଆଉ ବିଲ ରୁଆ ହେବ ଆଉ

ହଁ ଆଗ କାଳ ଜ ଜମାନାରେ ହାଁ ଆମ ଆଡ଼େ ସବୁ ଚାଷୀମାନଙ୍କର ସବୁ ଧାନ ଅମଳ ଏବେ ସରିକି ଫୁଣି ଟାଇଚିନ୍ ଧାନ ବର୍ଷା ଦିନିଆଁ ଧାନ କଲେଣି ଅଧାଙ୍କର ବର୍ଷା ହେଇକି ବିଲରେ ଧାନ ଆସି ପାରିଲାନି ସବୁ ଓଦା ହେଇଗଲା ଲଘୁଚାପ ଦ୍ୱାରା ଆଉ ଏବେବା ଧାନ ସବୁ ଆସିକି ଅଧାଙ୍କର ବିଲରେ ଗଜା ହେଇଗଲା କାହାର ବାଡ଼ିରେ ସବୁ ଓଦା ହେଇଗଲା ଏବେ କ'ଣ ପୁଣି ଧାନଚାଷ କରିବା ପାଇଁ ଲୋକ ସବୁ ଇଏ କରିବେ ବୋଲି ଯେ କେନାଲ୍ ପାଣି ଏବେ ଆସି ପହଁଚିଲା ସବୁ ଧାନ ମଡ଼ିଆ ସବୁ ଧାନ ବିଲରେ ମଡ଼ାଇଛନ୍ତି ସବୁ ହଳ କରି କାଦୁଅ କରି ବିଲ ବୁଣାବୁଣି କଲେଣି ଆଉ କିଏ କିଏ ମୁଗ ବିରି ଚାଷ କରିଛନ୍ତି ଆଉ ହଁ ହଁ ହଁ ହଁ ଏବେ ସବୁ ହାରବେଷ୍ଟର୍ ଆମର ଇଆଡ଼େ ବି ସେହି କେହି ଆଉ ହାତରେ କାଟୁ ନାହାନ୍ତି ହାରବେଷ୍ଟର୍ ଲୋକମାନେ ତ ଆଉ ଗାଈ ଗୋରୁ ରଖୁ ନାହାନ୍ତି ଆଉ ଅଗମଳା ନେଲେ କିଏ ଖାଇବ ସବୁ ତ ଛାତ ଘର କଲେ ଆଉ ଅଗମଳା କ'ଣ ହେବ ଲୋକଙ୍କୁ କିଏ ଏତେ କାଟିବା ପାଇଁ ଡାକିବ ଇଏ କରିବ ସିଏ କରିବ ମିସ୍ତ୍ରୀ ଏକାଥରେ ହାରବେଷ୍ଟର୍ ପକାଇ ସବୁ କରି ଦେଉଁଛନ୍ତି ତା'ପରେ ତ ଏବେ ପୁଣି ଚାଷ ହେବ ଆଉ ଗୋଟେ ବର୍ଷା ଦିନିଆଁ ଟାଇଚିନ୍ ଧାନ ହଁ ହଁ ଏବେ କେନାଲ୍ ପାଣି ଆସିକି ପଶିଛି ବର୍ଷା ଦିନିଆଁ ଖରା ଦିନିଆ ଟାଇଚିନ୍ ଧାନଚାଷ ହେଉଛି ଏବେ ଆଉ ହେବ ସବୁ ମୁଁ ବା ବିଲ କାଦୁଅ କରିକି ତଳି ବୁଣିକି ତଳି ବୁଣିଛି ଓପଡ଼ା ହେଲେ ଯାଇଁ କି ହେବ ଆଉ ଆଉ ଅଧେ ଅଧେ ବିଲ ଅଧେ ବିଲ ବିରି ମୁଗ ବୁଣା ହେଇଛି ତୁମ ଆଡ଼େ ବିରି ମୁଗ ଚାଷ ହେଉଛି ନା ହଉ ହଁ ଆଉ ଆଗକାଳେ ଯେଉଁ ଅମଳ ହେଉଁଥିଲା ଏବେ ତ ଅମଳ ନାଇଁ ଏବେ ତ ଲୋକ ସବୁ ହଁ ଖତସାର ଜୈବିକସାର ଏସବୁ ଆଉ ଲୋକ କେହି ବ୍ୟବହାର କରୁ ନାହାନ୍ତି ଏବେ ଖାଲି ସବୁ ସେହି ରାସାୟନିକ ସାର ସବୁ ନଷ୍ଟ ହେଉଛି ଜମି ଆଉ ଜମି ଆଗ ଭଳିଆ ବି ଫସଲ ନାଇଁ ହଉ ରହିଲି ଭାଇ